ଓଡ଼ିଆ ହେଉଛି ଆମ ମାଁ ଙ୍କ ଭାଷା ଯେଉଁଟା କି ଆମ ମାତୃଭାଷା ଅଟେ ଓଡ଼ିଆ ବ ଓଡ଼ିଆ ଓଡ଼ିଆ ର ଗୋଟେ ବହି ବି ଅଛି ଯେଉଁଟା କି ସାହିତ୍ୟ ବହି ଅଟେ ତାକୁ ଆମେ ଓଡ଼ିଆରେ ସବୁ ବର୍ଣ୍ଣନା କରାଯାଇ ଥାଏ ସେ ବହିରେ ଓ ତା ଦେହରେ ସବୁ କାବ୍ୟ କବିତା ବି ଓଡ଼ିଆରେ ସବୁ ଲେଖା ଯାଇଥାଏ ଓ ଓଡ଼ିଆ ଆମର ଯେହେତୁ ମାଁ ଙ୍କର ଭାଷା ତ ଓଡ଼ିଆ ଭାଷାକୁ ଆମେ ସେଇପାଇଁ ସେଥିପାଇଁ ପଢ଼ିଥାଉ ଟିକେ